ମୁଁ ଏମିତି ଏକ ପୁସ୍ତକ ପଢ଼ିଥିଲି ଯାହାକୁ ପଢ଼ିଲେ ଖୁବ ଜୋରରେ ହସିବାକୁ ପଡ଼ିଥାଏ ସେ ପୁସ୍ତକର ନାମ ହେଲା ଗୋପାଳ ରହସ୍ୟ ଥରେ ଏହି ଗୋପାଳ ରହସ୍ୟରେ ଥରେ ଗୋପାଳ ରାଜାଙ୍କ ଦରବାରକୁ ଯାଇଥିଲେ ଭୋଜି ଖାଇବାକୁ ରାଜା ଗୋପାଳଙ୍କୁ ପଚାରିଥିଲେ ଗୋପାଳ ଏ ଭୋଜି କିପରି ଲାଗିଲା ଗୋପାଳ କହିଲେ ହଜୁର ଏହା ମଳତ୍ୟାଗ କରିସାରିଲା ପରେ ଯେମିତି ଲାଗେ ଠିକ୍ ସେହିଭଳି ଲାଗିଲା ରାଜା ଭାବିଲେ ଗୋପାଳ ବୋଧେ ମୋତେ ଥଟ୍ଟା କଲା ତେଣୁକରି ଏହି କଥାର ରହସ୍ୟ ଜାଣିବାପାଇଁ ଥରେ ଗୋପାଳକୁ ରାଜା କହିଲେ ତୁ ମୋତେ ପରୀକ୍ଷା କରି ଦେଖାଇବୁ ତା'ପରେ ରାଜାଙ୍କୁ ଗୋପାଳ ନୌକା ବିହାର କରିବାପାଇଁ ନଦୀକି ନେଇଥିଲେ ସେହି ନଦୀରେ ନୌକା ବିହାର କରିବା ସମୟରେ ଝାଡ଼ା ରାଜାଙ୍କୁ ଝାଡ଼ା ଲାଗିଛି ଏବଂ ଝାଡ଼ା ଲାଗିବା ସମୟରେ ରାଜା ଗୋପାଳକୁ କହିଛନ୍ତି ଗୋପାଳ ଆଗାମୀ ତୁଠ ଯେଉଁ ପଡ଼ିବ ସେଠାରେ ରଖିବ ମୁଁ କିଛି ମୁଁ ମଳତ୍ୟାଗ କରିବି ତା'ପରେ ଗୋପାଳ ଯେତେବେଳେ ସେହି ତୁଠ ନିକଟ ହେଲା ରାଜାଙ୍କୁ କହିଲେ ପ୍ରଭୁ ଏଠାରେ ଅନେକ ଡକାୟତି ଦଳ ରହିଛନ୍ତି ଆପଣ ସେଠିକି ଯିବେ ତା'ହେଲେ ଆପଣଙ୍କୁ ଅସୁବିଧାରେ ପକାଇବେ ତେଣୁ ଆପଣ ଟିକେ ରହିଯାଆନ୍ତୁ ଆଉ ଗୋଟିଏ ଘାଟ ଅଛି ଯେଉଁ ଘାଟରେ କି ଗଲେ ଆପଣ ଭଲରେ ମଳତ୍ୟାଗ କରିପାରିବେ ପୁଣି ଆଗକୁ ଯେତେବେଳେ ନେଇକି ଗଲେ ଡଙ୍ଗା ସେ ତୁଠରେ ମଧ୍ୟ ଠିକ୍ ଏହିଭଳି ଭାବରେ ଗୋପାଳ କହିଲେ ଯେ ଏ ତୁଠରେ ମଧ୍ୟ ଅନେକ ଜନ୍ତୁ ଜୁନ୍ତା ଅଛନ୍ତି ଆପଣ ଗଲେ ବହୁତ ବିପଦ ଅଛି ଆପଣ ଟିକେ ରହିଯାଆନ୍ତୁ ଆଗାମୀ ଘାଟରେ ଦେଖିବା ଆର ଘାଟ ଯେତେବେଳେ ହେଲା ସେତେବେଳେ ରାଜା ଆଉ ଗୋପାଳକୁ କିଛି ନପଚାରି ସାଙ୍ଗେ ସାଙ୍ଗେ ଘାଟକୁ ଓହ୍ଲାଇ ଯାଇଥିଲେ ଏବଂ ମଳତ୍ୟାଗ କରିଥିଲେ ଯେତେବେଳେ ଗୋପାଳ ପଚାରିଲେ ହଜୁର ଆପଣଙ୍କୁ ଏବେ କେମିତି ଲାଗୁଛି ରାଜା କହିଲେ ଯେ ଏହା ମତେ ଏହା ସ୍ୱର୍ଗ ସୁଖ ଭଳି ଲାଗୁଛି ନା ଠିକ୍ ସେହିଦିନ ଆପଣ ଯେଉଁ ମୋତେ ଭୋଜି ଦେଇଥିଲେ ଖାଇବାକୁ ଠିକ୍ ଭୋଜିଟା ଏହିଭଳି ଭାବରେ ମୋତେ ଲାଗିଥିଲା